ମୋ ପାଖରେ ମୋର ପ୍ରିୟ ପୁସ୍ତକ୍ ଶ୍ରୀମଦ୍ ଭାଗବତ ଗୀତା ଏବଂ ଶ୍ରୀମଦ୍ ଭାଗବତ ମହାପୁରାଣର ନୂତନ ସଂସ୍କରଣ ରହିଅଛି ଏବଂ ଆଡ଼ ହାର୍ଡ଼ କପି ମଧ୍ୟ ଅଛି ଏହାକୁ ମୁଁ ଜଟଣୀସ୍ଥିତ ମହାନ୍ତି ବୁକ୍ ଷ୍ଟୋରରୁ ପଇସା ଦେଇ କିଣିଥିଲି ଏହାକୁ ପଢ଼ିବା ଦ୍ୱାରା ମୋର ମନ ପବିତ୍ରତା ରହିଛି